କିଛିଦିନ ତଳେ ମୁଁ ଗୋଟିଏ ଜିନ୍ସ ପ୍ୟାଣ୍ଟ କିଣିଥିଲି ତା'ର ସାଇଜ ଠିକ ଅଛି ତା ଲମ୍ବା ବି ଠିକ ଅଛି କଲର୍ ବି ଭଲ ଅଛି ଏହା ପିନ୍ଧିବା ପାଇଁ ମୋତେ ବହୁତ ଭଲ ଲାଗୁଅଛି